ହ୍ୟାଲୋ ସାର୍ ସାର୍ ମୁଁ ଓଲାରୁ ଏକ ଟ୍ୟାକ୍ସି ବୁକ୍ କରିବାକୁ ଚାହୁଁଛି ସାର୍ ଆଉ ସାର୍ ମୁଁ ଭୁବନେଶ୍ୱର ରେଲୱେ ଷ୍ଟେସନରେ ଅଛି ହଁ ସାର୍ ତାର ଟିକେଟ୍ ପ୍ରାଇସ୍ଟା କେତେ ସାର୍ ଆଉ ମୁଁ ରେଲୱେ ଷ୍ଟେସନ୍ଠୁ ଆଉ ସାର୍ ମୁଁ ନୟାପଲ୍ଲୀ ଯିବି ତାର ପ୍ରାଇସ୍ଟା କେତେ ରହିବ ସାର୍ ହଁ ସାର୍ ସାର୍ ଡ୍ରାଇଭରଟା ଠିକ୍ ସମୟରେ ପହଞ୍ଚିବ କି ନାହିଁ ସାର୍ ହଁ ସାର୍ କ'ଣ ନେକ୍ସଟ୍ ଟାଇମ୍ ମୁଁ ଉବର୍ରୁ ଏକ ଅଟୋ ବୁକ୍ କରିଥିଲି ସାର୍ ତ ସେଇଟା ଲେଟ୍ ଆସିଥିଲା ତ ସାର୍ ମୁଁ ସେଇଟି ଖୁସି ନେଇ ସାର୍ ଆଉ ସେଇଟା ମୁଁ ଓଲାରୁ ଆଜି ଓଲାକୁ କଲ୍ କଲି ସାର୍ ଆଉ ଏଇ ସେଇଠୁ ଗୋଟେ ଅଟୋ ବୁକ୍ କରିବାକୁ ଚାହୁଁଛି ସାର୍ ଆଉ ସାର୍ ଠିକ୍ ସମୟରେ ପହଞ୍ଚିବ ତ